ଆମ୍ଭର ଘର ଚାରିପାଖେ ଆମେ ସଫା ରଖୁ ଏବଂ ପ୍ରତ୍ୟେକ ଦିନ ପାଣି ପକାଇ ସଫା କରି ଏବଂ ମଇଳାପତ୍ର ସଫା କରିକିରି ଆମେ ପରିଷ୍କାର ରଖୁ ଆମର ଘର ଚାରିପଟେ ଗଛ ଏବଂ ଛୋଟ ଘାସ ହେଲେ ବି ତାକୁ ସଫା କରି କ୍ଲିନ କରିକି ଆମେ ରଖୁ ଗାଈ ଗାଈ ଗୋରୁମାନଙ୍କର ମଳ ବି ପଡ଼ିଥାଏ ସେଇ ଗାଈ ଗୋରୁର ମଳକୁ ପରିଷ୍କାର କରି ଆମେ ସ୍ୱଚ୍ଛ ଆମେ ଆଉ ରଖିଥାଉ ଏବଂ ରଖିଲେ ବି ବହୁତ ଆମକୁ ଲାଭଜନକ ହୁଏ ବିଭିନ୍ନ ପ୍ରକାର ରୋଗରୁ ଆମେ ଉପକୃତ ପାଉ ଏବଂ ଗନ୍ଧ ଏବଂ ଦେହ ଖରାପ ବି ଏତେ ଜଲ୍ଦି ହୁଏନି ତେଣୁକରି ଆମେ ଆମର ପରିବେଶକୁ ଆମେ ସଫା ଏବଂ ସ୍ୱଚ୍ଛରେ ଆମେ ରଖିଥାଉ ଆମେ ଆମର ଘର ଚାରିପଟେ ଛୋଟ ଗଛ ଏବଂ ତାକୁ ସଫା କରି ଆମେ ପରିଷ୍କାର ଆମେ କରୁ